ମୁଇଁ ଭଲ୍ ସେ ଭାତୁ ରାନ୍ଧି ଜାନ୍ସି ଆମର୍ ଘରେ ଯେତେବେଲେ କିହିନିଥେଇଁ ମୁଇଁ ହିଁ ଭାତୁ ରାନ୍ଧେ ମୁଇଁ ସକୁ ଖାଇବାର୍ ଲାଗି ବି ଦେଇଛ ମୁଇଁ ବହୁତ ମୋତେ ରାନ୍ଧବାର୍ ଲାଗି ପୁରା ବହୁତ ବହୁତ ବହୁତ ଭଲ ଲାଗ୍ସି ପହିଲା ଦେଲ ରାନ୍ଧିଲେ ପୁରା ପ୍ୟାନ୍ ଦେଇକରି ପ୍ୟାନ୍ ଫୁଟିଲା ବେଲେ ହଳଦି ଦେଇସନ୍ ହଳଦି ଦେଇକରି ଦେଲ ନୁନ ବେଗନ ପାତଲ ଘଣ୍ଟା ଲଗେଇ ଦେଇସୁଁ ତାପରେ ଯେ ଆଲୁ ଭାଜିଲେ ଆଲୁକେଟ କାଟିିକରି ତେଲ ଦେଇକରି ଭାଜି ଦେଇସୁଁ ତାପରେ ଯେ ହେଇ ସାରିଲା ପରେ ନୁନ ହଲଦି ଦେଇକିରି ତୁନ ହେସି ସିଝି ସୁଝା ଯାହା ସାରିଲେ ତାପରେ ଆମେ ଆଣସୁନ୍ ତା'ପରେ ଯେ ପୁଟଲ ଯଦି ଦେମୁ ବୋଇଲେ ପୁଟଲ ବି ଆଉ ଯେ ତେଲ ଗରମ ହେଇ ସାରିଲେ ସୁର୍ଷୁ ଦେସୁଁ ସୁର୍ଷୁ ଦେଇ ସାରିଲା ପରେ ପୁଟଲ ଦେଇକରି ବହୁତ ଟାଇମ୍ ଦଶ ପନ୍ଦର ମିନିଟ୍ ଯେ ଭାସୁ ଭାଜିିକରି ତାପରେ ନୁନ ହଲଦି ଯାହା ନୁନ ହଲଦି ଦେଇକିରି ଓ ଯେ ଢାପି ଢାପି କରି ସିଝାଇ କରି ସିଝାଇ ଦେସୁଁ ତାପରେ ଯେତେବେଲେ ହେଇସାରିଲେ ଆମେ ତାପରେ ଓଲ୍ହାସୁଁ ଆଉଚି ଫେର୍ ସେ କାଣା ଛୋଡ଼ି ଛୋଡ଼ି ଝୁରି ଯେତେବେଲେ ରାନ୍ଧସୁ ଆମେ ବି ଝୁୁର ବି ହେନ୍ତା ହିଁ ରାନ୍ଧସୁ କେତି ପହିଲା ତେ ଝୁଡ଼ିକି ପାଣିରେ ଫୁଟି କରି ଥୁଇସୁଁ ତାପରେ ତେଲ ଦେଇକିରି ତେଲ ଗରମ ହେଇ ସାରିଲା ପରେ ଆମେ ସେଇଟା ଭାସୁ ଭାଜିିକରି ଯେ ସେଠି ପାତଲୁଘଣ୍ଟା ଓ ନୁନ ମିଶି ହେନ୍ତା ଦେସୁ ଆଉ ଭାଜି ଗୋଲ୍ ପ୍ୟାନ୍ ଟିକେ ଦେଇ ଦେସୁ ତାପରେ ଓଲ୍ହେଇ ଦେସୁ